ହ୍ୟାଲୋ କ୍ଲାସିସ୍ ହୋଟେଲ୍ରୁ କହୁଥିଲେ କି ହଁ ମୋ ନାଁ ସୁଧାଂଶ ମିଶ୍ର ମୋର ଗୋଟେ ଖାଦ୍ୟର ଅର୍ଡ଼ର୍ ଦବାର ଥିଲା ମୋ ଗୋଟେ ପ୍ଲେଟ୍ ଚିକେନ୍ ବିରିୟାନୀ ଆଉ ତା ସହିତ ରାଇତା ହଁ ଆପଣଙ୍କ ହୋଟେଲ୍ରେ କିଛି ମାନେ ମିଠା ଜିନିଷ୍ ଖାଇବାକୁ ଅଛି କି ଯେମିତିକି ଆଇସ୍କ୍ରିମ୍ କେକ୍ ଆଚ୍ଛା ଆଇସ୍କ୍ରିମ୍ ଗୋଟେ ଭ୍ୟାନିଲା ଆଇସ୍କ୍ରିମ୍ଟେ କରିଦେବେ ଆଉ ମୋର ଆଡ଼୍ରେସ୍ଟା ହେଲା ବିଶମ କଟକ ମଝିସାଇ ରାଇଗଡ଼ା ଆଜ୍ଞା ରହିଲି ଆଜ୍ଞା ଆଜ୍ଞା